ବୈଷୟିକ ବିଜ୍ଞାନ୍ରେ କୌଶଳ୍ଟା ବ୍ୟବହାର୍ କର୍ବାର୍ ତାର୍ ନାଗରିକମାନ୍କର୍ ବହୁତ୍ କିଛି ଆହ୍ୱାନ୍ ଅଛେ ବୈଷୟିକ ବିଜ୍ଞାନ୍ ପୁରୁଷ ଦ୍ୱାରା ଯଦି ବହୁତ୍ କିଛି ସେମାନେ ମେନ୍ଲି ଯଦି ଆମେ ଷ୍ଟଡି ମେଥଡ଼୍କେ ଯିମା ତା'ହେଲେ ସେମାନେ କିଛି ଶିକ୍ଷା ଲାଭ୍ କର୍ବାର୍ ଲାଗି ବହୁତ୍ କିଛି ସହାୟତା ହେଇପାର୍ବା ଆଉ ସେମାନେ ନୂଆ ଟେକ୍ନିକ୍ କିଛି ପାଇପାର୍ବେ ଆଉ ଇ ବୈଷୟିକ ଜ୍ଞାନ୍ ବା ବୈଷୟିକ ଟେକ୍ନୋଲଜିକାଲ୍ ଦ୍ୱାରା ଶିଶୁ ଆଉ ଯଦି ଅଧ୍ୟୟନ କର୍ବା ତା'ହେଲେ ତାର୍ ବହୁତ୍ କିଛି ବୁଦ୍ଧି ବିକାଶ୍ ହେବା ଆଉ କିଛି ନା କିଛି ସେ ତା'ର୍ ଡେଭ୍ଲପ୍ମେଣ୍ଟ୍ ଉପ୍ରେ କିଛି କରିପାର୍ବା ତ ଆମେ ଦେଖ୍ମା ବେଲେ ବୈଷୟିକ ଜ୍ଞାନପୋଷଣ ଉପରେ ବିଶେଷ କରି ଏବେ ଚାଷୀମାନ୍କର୍ କ୍ଷେତ୍ରରେ ବହୁତ୍ କିଛି କାମ୍ରେ ଆସୁଛେ ଯେନ୍ଟାକି ଆଗ କାଲରେ ଯେ ହଲ୍ ନଙ୍ଗଲ୍ ଦ୍ୱାରା ଜୁତୁଥିଲେ ଏବେ ଟ୍ରାକ୍ଟର୍ ଆସ୍ଲା ଟ୍ରାକ୍ଟର୍ରୁ ପାୱାର୍ ଟିଲର୍ ଆସ୍ଲା ପାୱାର୍ଟିଲର୍ରୁ ରୋଟାବେଟର୍ ଆସ୍ଲା ରୋଟାବେଟର୍ରୁ ଏବେ ଯୋଉ ମିନି ପାୱାର୍ ଟିଲର୍ ବି ଆଉଛେ ଯେନେକି ଲୋକ୍ମାନେ ବହୁତ୍ କିଛି କାମ୍ଗୁଡ଼ିକ ବହୁତ ସହଜ୍ ସରଲ୍ ଭାବ୍ରେ କରିପାରୁଛନ୍ ଆଉ ଇ ବୈଷୟିକ ଜ୍ଞାନ କୌଶଳ ବିନିଯୋଗ୍ ଦ୍ୱାରା ଅନେକ କିଛି ଫସଲ୍ର ମଧ୍ୟ ଉନ୍ନତି ମାନେ ଅଧିକା ପରିମାଣରେ ଅମଳ ମଧ୍ୟ ହେଇପାରୁଛେ ଆଉ ଉତ୍ପାଦନ୍ ମଧ୍ୟ ହେଇପାରୁଛେ ଆଉ ଯେନ୍ କାମ୍ କି ବେଶି ସମିଆ ଲାଗୁଥିଲା କର୍ବାର୍ ଲାଗି ବହୁତ୍ କମ୍ ସମିଆ ଲାଗୁଚେ ଆଉ କମ୍ ଟାଇମ୍ରେ ବେଶି କାମ୍ କରି ହଉଚେ ଆମ ସମୟକେ ମଧ୍ୟ ବଚେଇ ହଉଛେ ତ ଇଟା ବଷ୍ଟ ଆମର୍ ଆହ୍ୱାନ୍ ଯେ ଇ ଜିନିଷ୍ଟା ବଜାୟ ରହୁ ଆହୁରି ଉନ୍ନତ ହେଲେ ଆହୁରି ବହୁତ୍ ବଢ଼ିଆ ହେବା ତ ଅସୁବିଧାର ତ ବେଶୀ କିଛି ଇଖିନ୍ ତ ନାଇଁ ହେବାର୍ କିନ୍ତୁ ପାଣିପାଗ୍ ଠିକ୍ ଥିବା ବଲେ ଜଳବାୟୁ ମାନେ ଠିକ୍ ଥିବା ବଲେ ସେ ଜିନିଷ୍ ମାନେ ବାହାରିଆଡ଼ ଚାଷ୍ ଉପରେ ଭଲ୍ ହେଇପାର୍ବା